ହ୍ୟାଲୋ ହଁ ଦିଦି

ହ୍ୟାଲୋ କାଣା କରୁଚୁ ଘର ର କାମ୍ ସବୁ କଲୁ ନା ହୁଁ ପାନ କ'ଣ

ପାଣି କନେକ୍ସନ୍ ଗୁଟେ ନୂଆ ତାର ଲଗା ତ

ମୋର ସାଙ୍ଗ ଗୁଟେ ପାଇପ୍ ଦୁକାନ ଖୁଲିଛି କେତେ ପାଇପ୍ ଲଗାବା କାଣା ଯେ ପଚରାବୁ ଆରୁ ହୁଁ ଭବାନୀ କେ ଡାକି କରି ଲଗେଇମଗା କେତେ ଫୁଟ୍ ବାରେ ଲାଗବା ପାଇପ୍ ହୁଁ ମିଟର୍ କେ କୋଡ଼ିଏ ଟଙ୍କା ଲେମ୍ବୁ ବୋଲଥିଲା ଆମର ଆମର ଆଡ଼େ ବି ମେଘା ପର ଧିସ କନେକ୍ସନ୍ ଅଛି

କେତେ ପାଇପ୍ ଲାଗବା ଯେ ମତେ କହେବୁ ମୋର ସାଙ୍ଗ କେ କହିଦେମି ଆନିଦବ

ଠିକ୍ ଅଛି ରଖୁଛେ ଦିଦି